ଆମ ଘରେ ମୋତେ କିଛି ରୋଷେଇ ଆସେନି ମୁଁ ସବୁବେଳେ ମୋ ମାଆ ଯାହା କରନ୍ତି ମୁଁ ସେଇଆ ଖାଏ ପ୍ରତିଦିନ ମୋ ମାଆ ବିଭିନ୍ନ ପ୍ରକାର ନୂଆ ନୂଆ ଆଇଟମ୍ ତିଆରି କରନ୍ତି ନୂଆ ନୂଆ କିଛି ସୁଆଦିଆ ଖାଦ୍ୟ ତିଆରି କରି ଆମକୁ ଖୋଇବାକୁ ଦିଅନ୍ତି ମୁଁ ସବୁବେଳେ ମାଆଙ୍କ ପାଖରେ ବସି ରୋଷେଇ ଦେଖେ ଓ ସିଏ ଯାହା ଏବେ ନୂଆ ନୂଆ ଖାଦ୍ୟ ତିଆରି କରିଥିବେ ତାହା ମୁଁ ଖାଏ ସବୁଦିନ ସିଏ ବିଭିନ୍ନ ପ୍ରକାରର ନୂଆ ନୂଆ ଖାଦ୍ୟ ତିଆରି କରନ୍ତି ମୋତେ ବହୁତ ଭଲ ଲାଗେ ସବୁବେଳେ ସେ ବିଭିନ୍ନ ପ୍ରକାରର ଖାଦ୍ୟ କରନ୍ତି ତାଙ୍କ ହାତ ଖାଇଲେ ବହୁତ ସୁଆଦିଆ ଲାଗେ ତାଙ୍କ ହାତ ତିଆରି ଖାଦ୍ୟ ବହୁତ ଆମ ଘରେ ସମସ୍ତଙ୍କୁ ଭାରି ଭଲ ଲାଗେ ସେ ମଧ୍ୟ ବହୁତ ନୂଆ ନୂଆ ପ୍ରକାର ଖାଦ୍ୟ ତିଆରି କରନ୍ତି ଆମେ ସମସ୍ତେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଉ ମୁଁ କିଛି ମୋତେ କିଛି କରି ଆସେନି ମୁଁ ସବୁବେଳେ ମୋ ମାଆ ଯାହା କରନ୍ତି ମୁଁ ସେଇଆ ଖାଏ ମୁଁ ଦିନେ ଭାବିଲି ସବୁବେଳେ ମୋ ମାଆଙ୍କ ହାତ ରନ୍ଧା ଖାଇମି ମୁଁ ଦିନେ ମୁଁ ନିଜେ ଦେଖିବା ଦିନେ ତିଆରି କରିବି ସମସ୍ତେ ଖାଇବେ ସେଥିପାଇଁ ଦିନେ ବାଢ଼ିକି ଗଲି ଆମ ବାଡ଼ିରେ ବିଭିନ୍ନ ପ୍ରକାରର ପରିବା ଲାଗିଥାଏ ସେଥିରୁ କିଛି ପନିପରିବା ଯେ ଅମୃତଭଣ୍ଡା ବାଇଗଣ କଦଳୀ ବିନ୍ ସବୁ ଏଣୁତେଣୁ ବିଭିନ୍ନ ପ୍ରକାରର ପନିପରିବା ଘରକୁ ଆଣିଲି ଭାବିଲି ଦେଖିବା ଦିନେ ସନ୍ତୁଳା ବନାଇବି ସମସ୍ତେ ଖାଇବେ ସେଥିପାଇଁ ମୁଁ ନିଜେ ସବୁ ମୁଁ ନିଜେ ସବୁ ପରିବା କାଟିଲି ସବୁ ରୋଷେଇ କଲି ମୁଁ ଫାଷ୍ଟ ଟାଇମ୍ କରିଥିବାରୁ ମୋର ରୋଷେଇଟା ଟିକେ ଡେରି ହେଲା ସେଥିପାଇଁ ବହୁତ ସମୟ ଲାଗିଲା ରୋଷେଇ କରିତେ ତଥାବି ମୁଁ ସନ୍ତୁଳା କରିଥିଲି ସମସ୍ତେ ଖାଇଲେ ଘରେ ଓ ସମସ୍ତେ ବହୁତ ଖୁସି ହେଲେ ମଧ୍ୟ ସେଥିପାଇଁ ମୋତେ ବହୁତ ଖୁସି ଲାଗିଲା ସମସ୍ତେ ମୋ ହାତ ତିଆରି ସନ୍ତୁଳା ଖାଇ ମୋତେ ବହୁତ ପ୍ରଶଂସା କଲେ